ଏକ ପାଞ୍ଚେ ଦୁଇହଜାର ବାଇଶି ଚାରି ଦୁଇ ଦୁଇହଜାର ତେଇଶି ସାତ ପାଞ୍ଚ ଦୁଇହଜାର ଚବିଶି ଆଠ ଚାରି ଦୁଇହଜାର ଚବିଶି ଛଅ ପାଞ୍ଚ ଦୁଇହଜାର ଚବିଶି